ବଗିଚାରେ ଆମର ଉତ୍ପାଦିତ ହେଉଥିବା ଫୁଲକୁ ନେଇକି ଆମର ଘରେ ଠାକୁର ପୂଜାରେ ଲଗାଯାଏ ଏବଂ କିଛି ମାଳ କରି ମନ୍ଦିରକୁ ପୂଜା ପାଇଁ ଦିଆଯାଏ ଏବଂ ଆଉ କିଛି ଫୁଲ ମଧ୍ୟ ଆମର ସ୍ଥାନରେ ଥିବା ଗାଁରେ ଥିବା ମନ୍ଦିରକୁ ମଧ୍ୟ ପଠାଯାଏ ଏବଂ ଆମ ବଗିଚାରେ ଥିବା ଫଳକୁ ଆମର ଆଣିକି ଆମେ ତାକୁ ଖାଦ୍ୟରେ ବ୍ୟବହାର କରୁ ଏବଂ ପନିପରିବାକୁ ଆଣିକି ଆମେ ରୋଷେଇ ମାଧ୍ୟମରେ ଲଗାଇ ଥାଉ